ଢେଙ୍କାନାଳ ଜିଲ୍ଲାରେ ଲୋକପ୍ରିୟ ଖାଦ୍ୟ ମଧ୍ୟରେ ଆଳୁଦମ୍ ଦହିବରା ଏବଂ ତେଲ ଭାଜି ଜଳଖିଆ ଆଦି ଅଟେ ଦହିବରା ଏବଂ ଆଳୁଦମ୍ ତିଆରି କରିବା ପାଇଁ ବିଭିନ୍ନ ଉପାଦାନ ମାନ ବ୍ୟବହୃତ ହୁଏ ଯଥା ଆଳୁ ବିରି ରିଫାଇନ ତେଲ ଏବଂ ସୁଜି ଅଟେ ତେଲ ଭାଜି ମଧ୍ୟରେ ବରା ସିଙ୍ଗଡ଼ା ଗୁଲୁଗୁଲା ଏବଂ କାକରା ଆଦି ଏହି ଖାଦ୍ୟ ପାଇଁ ବ୍ୟବହୃତ ଉପାଦାନ ଗୁଡ଼ିକ ହେଲା ମଇଦା ଆଳୁ କଷା ଅଟା ସୁଜି ବିରି ଏବଂ ଚିନି ଅଟେ ଭୁବନ ବଜାରର ରାମ ଭାଇ ବରା ବହୁତ ପ୍ରସିଦ୍ଧ ଅଟେ ଏଠାରେ ଏହା ବହୁତ ଲୋକପ୍ରିୟ ଅଟେ ଏହାକୁ ଖାଇବା ପାଇଁ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଚାଲି ଆସନ୍ତି ଏହା ଢେଙ୍କାନାଳ ଜିଲ୍ଲାର ସଂସ୍କୃତି ଏବଂ ଇତିହାସକୁ ପ୍ରତିଫଳତ କରିଛି